ନୃତ୍ୟ ସହିତ ମୋର ବିଶେଷ ଭାବରେ ଶିକ୍ଷକତା ଅଛି ଶିକ୍ଷା ହେଲା ସମାଜକୁ ପରିବର୍ତ୍ତନ ଏବଂ ଉତ୍ତମ ଧାରାରେ ପରିଚାଳିତ କରିବା ଏକ ଉପଯୁକ୍ତ ମାଧ୍ୟମ ତେଣୁ ଗୋଟିଏ ଶିକ୍ଷକ ହିଁ ଶିକ୍ଷା ମାଧ୍ୟମରେ ଶିଶୁ ମନରେ ଉପଯୁକ୍ତ ବିଜ ବୁଣି ତା'ର ବ୍ୟକ୍ତିତ୍ୱର ବିକାଶ କରି ସମାଜକୁ ନୂତନ ଦିଗ୍ଦର୍ଶନ ଦେବାରେ ସକ୍ଷମ ଅଟନ୍ତି ଗୋଟିଏ ଶିଶୁକୁ ଆଲୋକରୁ ଅନ୍ଧାରରୁ ଗୋଟିଏ ଶିଶୁକୁ ଅନ୍ଧାରରୁ ଆଲୋକକୁ ଆଣିବା ଶିକ୍ଷକଙ୍କର ଦାୟିତ୍ୱ ଗୋଟିଏ ଶିକ୍ଷକ ଗୋଟିଏ ଶିଶୁକୁ ଅନ୍ଧକାର ଆଲୋକକୁ ଆଣିଥାଏ ଏବଂ ତାଙ୍କୁ ସତ୍ ବୁଦ୍ଧି ଦେଇ ତା'କୁ ସତ୍ ମାର୍ଗରେ ଚାଲିବାକୁ ଗୋଟିଏ ଶିକ୍ଷକ ହିଁ ସେ ତା'କୁ ଶିକ୍ଷା ପ୍ରଦାନ କରିଥାନ୍ତି ଏବଂ ଗୋଟିଏ ଶିକ୍ଷକ ଚାହିଁଲେ ଶିକ୍ଷାର୍ଥୀଙ୍କୁ ବହୁ ପରିମାଣରେ ଶିକ୍ଷିତ କରି ପାରିବେ ଏବଂ ଯଦି ଶିକ୍ଷକ ନ ଚାହିଁବେ ତା'ହେଲେ ଶିକ୍ଷାର୍ଥୀର ଉନ୍ନତି ମଧ୍ୟ ସାଧନ ହେବ ନାହିଁ ସେଥିପାଇଁ ଗୋଟେ ଶିକ୍ଷାର୍ଥୀ ପଛରେ ଶିକ୍ଷକଙ୍କର ହିଁ ହାତ ଥାଏ ଏବଂ ସେମାନ ସେମାନଙ୍କର ପରେ ହିଁ ଶିକ୍ଷାର୍ଥୀ ନିଜର ଉନ୍ନତି ଘଟାଇ ଥାଇଁ ଥାଏ ଏବଂ ନୂତନ ଜୀବନର ସ୍ୱପ୍ନ ଦେଖିଥାଏ ବିଭିନ୍ନ ସ୍ୱପ୍ନ ଦେଖିଥାଏ ଶିକ୍ଷକଙ୍କ ଶିକ୍ଷକମାନେ ଶିକ୍ଷାର୍ଥୀକୁ ହିଁ ସ୍ୱପ୍ନ ଦେଖାଇଥାନ୍ତି ଏବଂ ଅନ୍ଧାରରୁ ଆଲୋକକୁ ଆଣିବା ପାଇଁ ସାହାଯ୍ୟ ହେଇଥାନ୍ତି ଏଣୁ ମୋର ସ୍ଵପ୍ନ ନୃତ୍ୟ ସହିତ ଶିକ୍ଷାଗତ ଅଟେ ତେଣୁ ମୁଁ ସବୁବେଳେ ଚାହେଁ ଗୋଟିଏ ନୃତ୍ୟ କରି ଲୋକମାନଙ୍କୁ କେମିତି ଆକର୍ଷିତ କରି ଗୋଟିଏ ଭଲ ଭାବରେ ମୁଁ ନୃତ୍ୟକାର୍ ହେଇପାରିବି